ବଙ୍ଗାଳି ହିନ୍ଦୀ ଭଳି ଅଞ୍ଚଳର ଅନ୍ୟ ଭାଷା ସହିତ ଓଡ଼ିଆ ଭାଷାର ମଧ୍ୟ ସଂସ୍କୃତି ଭାଷାର ଜଡ଼ିତ ଅଟେ ବଙ୍ଗାଳି ହିନ୍ଦୀ ଭାଷା ଯେଉଁଭଳି ଲେଖାହୁଏ ସେହିଭଳି ଓଡ଼ିଆ ଭାଷା ମଧ୍ୟ ଲେଖାହୁଏ ସଂସ୍କୃତ ଭାଷା ମଧ୍ୟ ସେହିଭଳି ଲେଖାହୁଏ କିନ୍ତୁ ସଂସ୍କୃତରେ ଗାରଟିଏ ଦିଆଯାଏ କିନ୍ତୁ ଓଡ଼ିଆ ଭାଷାରେ ଗାରଟିଏ ଦିଆଯାଏ ନାହିଁ ସେହିଭଳି ଗୋଲାକୃତିର ଭାଷା ଲେଖାଯାଏ ନାହିଁ ସଂସ୍କୃତରେ ଘ ଯେଉଁଭଳି ଲେଖା ଯାଇଥାଏ ଓଡ଼ିଆରେ ମଧ୍ୟ ଘ ସେହିଭଳି ଲେଖାଯାଇଥାଏ ସେଥିରେ ଅନୁସାର ଚନ୍ଦ୍ର ବିନ୍ଦୁ ବିସର୍ଗ ସଂସ୍କୃତରେ ଯେଉଁଭଳି ବ୍ୟବହାର କରାଯାଇଥାଏ ଓଡ଼ିଆରେ ମଧ୍ୟ ସେହିଭଳି ବ୍ୟବହାର କରାଯାଇଥାଏ ସଂସ୍କୃତରେ ଯେପରି ଆ କାର ପାଇଁ ଗୋଟିଏ ଗାର ବ୍ୟବହାର କରାଯାଇଥାଏ ଓଡ଼ିଆରେ ମଧ୍ୟ ଆ କାର ପାଇଁ ଗୋଟିଏ ଗାର ବ୍ୟବହାର କରାଯାଇଥାଏ ହୁଏତ ଅନ୍ୟ କ୍ଷେତ୍ରରେ କିଛି କିଛି ଭେଦ ରହିଥାଏ ତା' ପରିବର୍ତ୍ତେ ସତ୍ତ୍ୱେ ଏହି ଭାଷା ସହିତ ସଂସ୍କ ଓଡ଼ିଆ ଭାଷା ସଂସ୍କୃତ ଭାଷା ସହିତ ମଧ୍ୟ କିଛି ଜଡ଼ିତ ଅଛି ଯେଉଁପରି ସଂସ୍କୃତରେ ଆମେ ବଦ୍ଧତି ବ୍ୟବହାର କରୁଥିବା ବେଳେ ଓଡ଼ିଆରେ ତାହାକୁ ବୋଲନ୍ତି ବୋଲି କହୁ ସଂସ୍କୃତରେ ନଦୀହିଃ ବ୍ୟବହାର କରୁଥିବା ବେଳେ ଓଡ଼ିଆରେ ନଦୀ ଆମେ କହୁ ସଂସ୍କୃତରେ ବାଳିକାଃ ବାଲକଃ ପୁଅକୁ ବୁଝେଇଲା ବେଳେ ଓଡ଼ିଆରେ ବାଳକ ମଧ୍ୟ ପୁଅକୁ ବୁଝାଇଥାଏ ଏହିଭଳି ଭାବରେ ବଙ୍ଗାଳି ହିନ୍ଦୀ ଭଳି ଅଞ୍ଚଳର ଅନ୍ୟ ଭାଷା ସହିତ ସଂସ୍କୃତ ଭାଷାରେ ମଧ୍ୟ ଓଡ଼ିଆ ଭାଷା ସହିତ ଜଡ଼ିତ ହୋଇଛି